କୃଷକମାନେ ଚାଷ କାର୍ଯ୍ୟ କରିବା ପାଇଁ ପଶୁମାନଙ୍କୁ ବ୍ୟବହାର କରିଥାନ୍ତି ଏବଂ ସେମାନଙ୍କୁ ନିଜ ପାଖରେ ରଖିଥାନ୍ତି ସେମାନେ ପଶୁମାନେ କୃଷକମାନଙ୍କୁ ଚାଷ କାର୍ଯ୍ୟରେ ସବୁପ୍ରକାର ସାହାଯ୍ୟ କରନ୍ତି ଯଥା ସେମାନେ ଲଙ୍ଗଳ ପଶୁମାନଙ୍କ ସାହାଯ୍ୟରେ ଲଙ୍ଗଳରେ ମଣିଷମାନଙ୍କୁ ସାହାଯ୍ୟ କରିଥାନ୍ତି ଏବଂ କ୍ଷେତକୁ ଭଲ ଭାବରେ ଚାଷ କରିଥାନ୍ତି ଏବଂ କୃଷକମାନେ ମଧ୍ୟ ପଶୁମାନଙ୍କୁ ଖାଦ୍ୟ ଦେଇ ଏବଂ ତାଙ୍କର ଭଲ ଭଲଭାବରେ ଯତ୍ନ ନେଇଥାନ୍ତି ଏବଂ ସେମାନଙ୍କୁ କ୍ଷେତରେ ହଳ କରାନ୍ତି ଏବଂ ସେମାନେ ପଶୁମାନଙ୍କୁ ଯଦି କୌଣସି ରୋଗ କିମ୍ବା ତାଙ୍କ ଶରୀର ଖରାପ ହେଲା ସେମାନଙ୍କୁ ନିକ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ତାଙ୍କର ଚିକିତ୍ସା କରେଇଥାନ୍ତି ସେମାନେ ପଶୁମାନଙ୍କୁ ସୁରକ୍ଷିତ ଭାବରେ ଏବଂ ନିଜେ ପ୍ରକ୍ରିୟାକରଣ କେନ୍ଦ୍ରକୁ ପରିବହନ କରାଯାଉ ସେ ବିଷୟରେ ଧ୍ୟାନ ଦିଅନ୍ତି ଯଦି ସେ ପଶୁଟି ସୁସ୍ଥ ଅଛି ତେବେ ସେମାନଙ୍କୁ ଚାଲି ଚାଲି ପଶୁମାନଙ୍କୁ ନେଇ ପ୍ରକ୍ରିୟାକରଣ କେନ୍ଦ୍ରକୁ ଯାଆନ୍ତି ଯଦି ପ ପଶୁଟି ସୁସ୍ଥ ନଥିବ କିମ୍ବା ଚାଲିବାର ଅସୁବିଧା ହଉଥିବ ତେବେ ସେମାନଙ୍କୁ ଯାନ ସାହାଯ୍ୟରେ ସେ କେନ୍ଦ୍ରକୁ ନେଇଥାନ୍ତି